ଆମ ଅଞ୍ଚଳରେ ବ୍ୟବସାୟ ଶିଳ୍ପ କହିଲେ ଏଇ ପାହାଡ଼ ଅଛି ପାହାଡ଼ରୁ ପଥର କଟା ହୋଇ ବିକ୍ରୀ ହୁଏ ପଥର ଖଣିରୁ ଆଇରନ୍ ବିକ୍ରୀ ହୁଏ ବାହାରକୁ ଆଉ ବାକି ରହିଲା ପନିପରିବା ଚାଷ ହୁଏ ବାହାରକୁ ବି ପଠାଯାଏ ଓଡ଼ିଶାରେ ରୁହେ ତା'ପରେ ବହୁତ ହୁଏ ତ ବାହାରକୁ ବି ପଠାଯାଏ ଆଳୁ ପିଆଜ ରସୁଣ ଅଦା ବାଇଗଣ ଟମାଟର ଭେଣ୍ଡି ଜହ୍ନି ବିଭିନ୍ନପ୍ରକାରର ପନିପରିବା ତା' ଛଡ଼ା ଧାନ ମୁଗ ବିରି ବାଦାମ କୋଳଥ ଏହିପରି ଅନେକପ୍ରକାରର ଚାଷବାସ ହୁଏ ଆଉ ଆମ ଆଖପାଖ ଅଞ୍ଚଳର ଗାଁର ଲୋକମାନେ ଏଇ ସେ ପାହାଡ଼ ପାହାଡ଼ ପଥର ଖଣି ଆଉ ଚାଷବାସ ଉପରେ ନିର୍ଭର କରି ସେମାନଙ୍କର ଜୀବିକା ନିର୍ବାହ କରିବା ସହିତ ସେମାନଙ୍କର ପରିବାରର ପ୍ରତିପୋଷଣ ମଧ୍ୟ କରିଥାଆନ୍ତି